ଆମର ଗୋଟିଏ ଛୋଟ ବଗିଚା ଟିଏ ଅଛି ସେଥିରେ ବିଭିନ୍ନ ପ୍ରକାର ଫୁଲ ଫଳ ଗଛ ର ରହିଛି ଯେମିତିକି ନଡ଼ିଆ ଗଛ ପଣସ ଗଛ କଦଳୀ ଗଛ ପିଜୁଳି ଗଛ ଆମ୍ବ ଗଛ ଏମିତି ରହିଛି ଆଉ ଫୁଲ ଫୁଲ ଗଛ ବି ଲଗାହେଇଛି ଫୁଲ ଗଛରେ ଟଗର ମନ୍ଦାର କନିୟରି ଏମିତି ବିଭିନ୍ନ ପ୍ରକାର ଗଛ ଲଗାହେଇଛି ଗେଣ୍ଡୁ ଗଛ ତ ଅଧିକ ଲାଗିଛି ତାକୁ ବଢ଼େଇବା ପାଇଁ ଆମେ ତାଙ୍କ ତା ମୂଳରେ ସାର ଖତ ଆଉ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଆଉ ପାଣି ଦେଇଥାଉ ତାକୁ ଭଲ ଭାବରେ ପାଣି ଦେଇ ବଢ଼େଇ ଥାଉ ଫଳ ଫୁଲ ହେଲେ ଆମେ ତାକୁ ତାକୁ ବିକ୍ରି କରୁ ଆଉ ଘରେ ଖାଇଥାଉ ଅନ୍ୟ ମାନଙ୍କୁ ବି ଦେଇଥାଉ ବଗିଚାରେ ଫୁଲ ଗଛ ଲଗାଇଲେ ଭଲ ଫଳ ଗଛ ମଧ୍ୟ ଲଗାଇଲେ ଭଲ ଲାଗେ ସୁନ୍ଦର ମଧ୍ୟ ବି ଦେଖାଯାଏ